ଆଜ୍ଞା ଇଏ ସ୍ଵିଗି ରେଷ୍ଟୁରାଣ୍ଟ ତ ଆପଣଙ୍କୁ ମୁଇଁ ଏହି ଅର୍ଡ଼ର ଯେନ୍ଟା କରିଥିଲି ସେହିଟା ମନେ ଭୁଲରେ ପଲାଇଆସଛେ ତ ଆପଣ ମୋତେ ମୁଇଁ ଯେନ ଯେନ୍ଟା ଅର୍ଡ଼ର କରିଥିଲି ସେହିଟା ହେଉଛେ ମୋର୍ ବିରିୟାନୀ ଆଇଁଷ ପକୋଡ଼ା ଆଉ ସାଲାଡ଼ କିନ୍ତୁ ଆପଣ ମୋତେ ସବୁ ସାଧାରେ ଦେଇଛନ୍ ଯେନ୍ତାକି ରୁଟି ଭାତ ଆଉ ଡାଲି ତରକାରୀ ପନିର ତରକାରୀ ଏହିଟା ମାନେ ସବୁ ଦେଇ ଦେଇଛନ୍ ତ ମୋତେ ଇ ଜିନିଷ୍ ଖାଇବାର୍ ନାଇଁନ ତ ମୁଇଁ ମୋର ଯେନ୍ଟା ମୁଁ ଅର୍ଡ଼ର କରିଥିଲି ଯେନ୍ତା ବିରିୟାନୀ ମାଂସ ପକୋଡ଼ା ଆଉ ସାଲାଡ଼ ତ ମୋତେ ସେହିଟା ମୁଇଁ ଖାଇବାର୍ ଲାଗି ପସନ୍ଦ ଲାଗ୍ସି ତ ସେହିଟା ମୋତେ ଦଉନ୍ ଆର୍ ଯଦି ଆପଣ ଇଟାକେ ନବେ ଆର୍ ମୋତେ ନହେଲେ ନାଇଁନ ମୋତେ ମୋର ପଇସା ଫେରୁନ୍ ନହେଲେ ତମର ରେଷ୍ଟୁରାଣ୍ଟରେ ଜାଣା ମୁଇଁ ଅର୍ଡ଼ର କରିଥିଲି ପହିଲାରୁ ସେହିଟା ମୋତେ ଦଉନ୍ ଆର୍ ଇଥିର୍ ଲାଗି ଆପଣଙ୍କୁ କହୁଛନକି ମୁଇଁ ବେକାର ମୁଇଁ କେତେ ଭୁକିଲା ଥିଲି ଆର୍ ଆପଣଙ୍କୁ ଯଦି ଆପଣଙ୍କ କଷ୍ଟମର ସାଙ୍ଗେ ଏନ୍ତା କରିବା ବେଲେ ତାହା କାଁ ହେବା କାଁ ଇଟା ମୋତେ ଯେନ୍ତା ହେଲେ ବି ଆପଣ ମୋର୍ ପହିଲା ଖାନାଟା ଦଉନ୍